ହଁ କୁହନ୍ତ ଆଜ୍ଞା କ'ଣ କୁଅ ହ୍ୟାଲୋ

ଖାଇବା ପିଇବା ବଲେ ପିଲାମାନଙ୍କୁ ତ ଗାଇଡ଼ କରାହେଉଛି ସଦାବେଳେ ହ୍ୟାଲୋ ପିଲାମାନଙ୍କୁ ଗାଇଡ଼ କରାହେଉଛି ଠିକ୍ ଟାଇମ୍ରେ ଆସି

ହଁ ପିଲାମାନଙ୍କୁ ତ ଗାଇଡ଼ କରାହେଉଛି ଆଉ ଖାଇବା ପିଇବା ବି ତ ମଧ୍ୟ ଠିକ୍ ଟାଇମ୍ରେ ଦିଆହେଉଛି ଆଉ ପିଲାମାନେ ତ କେତେ ପିଲା ହେଲେ କହୁଛନ୍ତି ଆମେ ଘରେ ଖାଇବୁ ଏଗୁଡ଼ା ଖାଇବୁନୁ ପାର୍ସଲ ଜିନିଷ ଆଉ କ'ଣ କରାଯିବ ହେଲେ ଆଉ ପିଲାକୁ କହିବୁ ନା ପିଲା ବୁଝା ସୁଝା କରିକି କହିବୁ ନା ଆଉ କ'ଣ କରିବୁ କୁହନ୍ତୁ

ଶୁଣନ୍ତୁ ଖେଳ ଫେଳ ସଦାବେଳେ କରାହେଉଛି ଖେଳ ଗୋଟେ ଚାଳିଶି ମିନିଟ୍ ଖେଳ ଦିଆହେଉଛି ତିନିଟା ଅଧେରୁ ଚାରିଟା ଅଧଘଣ୍ଟାଟେ ତାଙ୍କୁ ଖେଳ ଫେଳ ସବୁ ଦିଆହେଉଛି ସବୁ ପ୍ରକାର ଗେମ୍ ବି ମଧ୍ୟ ଏଇଠି ବ୍ୟବସ୍ଥା ଅଛି ବୁଝିପାରିଲ ନାଇଁ କି ଗେମ୍ ଫେମ୍ ସବୁ ଅଛି ହଁ ହଉ ହଉ ଠିକ୍ ଅଛି ଠିକ୍ ଅଛି ସବୁ ସବୁ ପ୍ରକାର ବ୍ୟବସ୍ଥା ଅଛି ପିଲା ତ ଆସିଲେ ହେଲା କେତେ ତ ପିଲା ଆସୁନାହାନ୍ତି କ'ଣ କରାଯିବ କୁହ କେତେ ପିଲାକୁ ଗାଇଡ଼ କରୁ ଆମେ ଆଜ୍ଞା ଆଜ୍ଞା

କେତେ ପିଲା ଆଡ଼ମିସନ୍ ହେଲେ ହଁ ହଁ ଆଡ଼ମିସନ୍ ଆମର ଏଠି ଆଡ଼ମିସନ୍ ଫିସ୍ଟା ହେଉଛି ଆଜ୍ଞା ଦେଢ଼ଶହ ଟଙ୍କା ବୁଝିପାରିଲେନି ହୁଁ ହୁଁ ଆଜ୍ଞା ସବୁ ଅଛି ଲାଇବ୍ରେରୀ ବହି ଫହି ସବୁ ଦିଆହବ ଆଜ୍ଞା